ହଁ ଭାଇନା କୁହନ୍ତୁ ହଁ କୋଉ ପରିବା ଦରକାର ପୋଟଳ ଅଛି ଭେଣ୍ଡି ଅଛି ଅମୃତଭଣ୍ଡା ଅଛି ବାଇଗଣ ଅଛି ଟମାଟୋ ଅଛି ଆଳୁ ଅଛି କଣ କଣ ଦରକାର କୁହନ୍ତୁ ଆଉ କେତେ କିଲୋ ଦରକାର କୁହନ୍ତୁ

ଭେଣ୍ଡି ଆଉ ଭାଇନା ଏବେ ଶହେ କୋଡ଼ିଏ ଟଙ୍କା କିଲୋ ଅଛି କେତେ କ୍ୟୁଣ୍ଟାଲ ଦରକାର କୁହନ୍ତୁ ହଉ ତମପାଇଁ ଶହେ ଟଙ୍କା ଲଗେଇଦେବି ତମେ ମୋ ସମୁଦି ଲୋକ ଆଉ ଶହେ ଟଙ୍କା ଲେଖାଁ ହଁ ଆଉ ହଉ କେତେ କହୁଛନ୍ତି କୁହନ୍ତୁ ନେଇ ବିକିବେ ମାର୍କେଟ୍ ରେ ନେଇ ବିକିବେ ମୁଁ ତ ଚାଷୀ ଆପଣ କହୁନାହାନ୍ତି କେତେରେ ନେବେ ମୋର ପୋଶିଲେ ମୁଁ ଦେବି ନହେଲେ ନାହିଁ ଅଧିକା ପାଞ୍ଚ କରନ୍ତୁ ହଁ ସିଏ ପାଞ୍ଚ କରନ୍ତୁ ହଉ ଅଶୀ ଟଙ୍କା ଲଗେଇଦେବା ମୋର ତ କେତେ ଅଛି ମୋର ଏପଟେ ଗଲେ ସେପଟେ ଆସିବ ଆଉ ହଉ ଅଶୀ ଏ ଟଙ୍କା କେତେ କିଲୋ ଲେଖିବି କୁହନ୍ତୁ ଡେଲିଭରି କେତେ ବେଲେ ଦରକାର

ଠିକ୍ ଅଛି ରବିବାର ଦିନ ସକାଳେ ହଁ ପୋଟଳ କେତେ କିଲୋ ପୋଟଳ କିଲୋ ତିନିଶହ ପଚାଶ ହଉ ତମେ କହୁନ ତମେ ହୋଲସେଲ୍ ରେ ନେବ ଯାହା କହିବ ଦେଇଦେବା ଆଉ ହଉ ପଚାଶ ନାହିଁ ଚାଳିଶ ପାଞ୍ଚ ରେ ଲଗେଇ ଦେଉଛି ହେଲା କେତେ କିଲୋ କୁହ ହଉ ତମପାଇଁ ପାଁଶହ ଟଙ୍କା ତମେ ସମୁଦି ଲୋକ ଲାଗିବ ଆଉ ମୋର ଚାଳିଶ ପାଞ୍ଚ ରେ ଦେଇଦେବି ହେଲା ହଉ ହଉ ତିରିଶ ଦେଇଦବା ହଉ ହେଲା ଆଉ ମୋର କେତେ ପଇସା ଅଛି ପୋଟଳ ରେ ଆସିଲେ ହେଲେ ନହେଲେ ହେଲେ ନାହିଁ ହଉ ହେଲା ତିରିଶ ଲେଖାଁ ଦେଇଦେବି କେତେ କିଲୋ କହୁନାହାନ୍ତି ମୁଁ ଲେଖୁଛି ହଁ ପାଞ୍ଚ କ୍ୟୁଣ୍ଟାଲ ଦଶ କ୍ୟୁଣ୍ଟାଲ ମୋର ଡେଲି ସାମାନ ବାହାରୁଛି ତମେ କଣ କହୁଛ ସେଟା ହଉ ପାଞ୍ଚ କ୍ୟୁଣ୍ଟାଲ ଲେଖି ଦେଉଛି ତାପରେ କୁହ ହାଁ କଲରା ଅଛି ଏଇଠି ଆମର ଲୋକାଲ୍ ରେ ଶହେ ପଚାଶ ଦେଉଛୁ ତମେ ସମୁଦି ଲୋକ କୁହ ଆଉ କେତେ କେତେ କଣ ଦେବ ଯାହା କହିବି ଦେଇଦେବା କଥା ଆଉ ମୋର ପଇସା କଣ ଅଭାବ ଅଛି

ହଉ ଠିକ୍ ଅଛି ହୁଁ ଲେଖି ଦେଉଛି କଲରା ହଉ ହେଲେ ଏତିକି ଡିଲ୍ ରହିଲା ସୋମବାର ଦିନ ସକାଳେ ତୁମର ଏ ସାମାନ ପହଞ୍ଚିବ ପେମେଣ୍ଟ କେମିତି ଦେବ ପେମେଣ୍ଟ କେମିତି ଫୋନ୍ ପେ ନା କ୍ୟାସ୍ ଦେବେ ପେମେଣ୍ଟ କେମିତି ଦେବ ନାଇ ସାମାନ ସାମାନ ମୋତେ ଏଇଠି ମୁଁ ସାମାନ ନେବ ସେତେବେଳେ ପେମେଣ୍ଟ କଲେ ସାମାନ ଉଠେଇବି ନହେଲେ ନାହିଁ ସମୁଦି ହଉ ଯାହା

ହଉ ଠିକ୍ ଅଛି ହେଲେ ତୁମ ଗାଡ଼ି ଲାଗିବ ସାମାନ ଉଠେଇବ ପଇସା ଦେବ ସାମାନ ନେବ ବାସ୍ ହଉ ସମୁଦି ରହିଲି ହାଁ